ଆମ ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟ ଦେଶମାନଙ୍କର ଶିକ୍ଷା ବ୍ୟବସ୍ଥାଠାରୁ ଏତେ ଉନ୍ନତ ନୁହେଁ କାରଣ ବାହାରେ ବାହାର ଦେଶମାନେ ଆମ ଭାରତର ଶିକ୍ଷା ବ୍ୟବସ୍ଥା ଠାରୁ ବହୁତ ଉନ୍ନତ ଆମ ଭାରତ ହେଉଛି ଯେତେ ଉନ୍ନତ ହେଲେ ମଧ୍ୟ ଏବେ ମଧ୍ୟ ଆମ ଭାରତର ବହୁତ ରାଜ୍ୟରେ ଗରିବ ଅଛନ୍ତି ସେଥିପାଇଁ ସେମାନେ ପାଠପଢ଼ାକୁ ଏତେ ଗୁରୁତ୍ୱ ଦେଉନାହାଁନ୍ତି କି ଆମର ସରକାର ମଧ୍ୟ ଏହି ପାଠପଢ଼ାକୁ ଏତେ ଗୁରୁତ୍ୱ ଦେଉନାହାଁନ୍ତି ସରକାର ଙ୍କର ଏବେ ମଧ୍ୟ ଚେଷ୍ଟା ବହୁତ ଆଗ ଅପେକ୍ଷା ଅଧିକ ଚେଷ୍ଟା କଲେଣି ପାଠ ପଢ଼ିବା ପାଇଁ ହେଲେ ହେଲେ ମଧ୍ୟ ଏବେ ମଧ୍ୟ ତାଙ୍କର ଯେଉଁ ଯୋଜନା ସବୁ ବାହାର କରୁଛନ୍ତି ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ସେଥିପାଇଁ ଆମ ଦେଶ ଭାରତ ଏବେ ମଧ୍ୟ ଶିକ୍ଷାରେ ଏତେ ଉନ୍ନତ ହୋଇପାରିନାହିଁ ଆଗକାଳରେ ଲୋକମାନେ ପାଠପଢ଼ାକୁ ଏତେ ଗୁରୁତ୍ଵ ଦେଉନଥିଲେ ଏବେ ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁଥିପାଇଁକି ପାଠପଢ଼ାକୁ ଏତେ ଗୁରୁତ୍ୱ ଦେଉନାହାଁନ୍ତି ସେମାନଙ୍କ ମତରେ ପାଠ ପଢ଼ି କ'ଣ ହେବ ଆମର ତ ଚାଷ ଅଛି ଚାଷ କରିବୁ ପାଠ ପଢ଼ିଲେ କ'ଣ ହେବ ପାଠ ପଢ଼ିଲେ ଅଧିକ ପଇସା ଖର୍ଚ୍ଚ ହେଉଛି ସେଥିପାଇଁ ବହୁତ ଲୋକ ଅଛନ୍ତି ସେମାନଙ୍କର ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଦଉନାହାଁନ୍ତି

ଏବେ ମଧ୍ୟ ଆମ ଦେଶର କିଛି ଲୋକ ପାଠ ପଢ଼ିଲେଣି ହେଲେ ଏତେ ଉନ୍ନତ ନୁହେଁ ଗରିବର ଦାରିଦ୍ର୍ୟତା ହିଁ ସେମାନଙ୍କୁ ପାଠ ପଢ଼ିବା ପାଇଁ ବାଧା ଦେଉଛି ସେମାନଙ୍କ ମତରେ ପାଠ ପଢ଼ିଲେ ବି ଚାକିରି ନାହିଁ ଚାକିରି ଚାକିରି ନଥିଲେ ପାଠ ପଢ଼ି ଲାଭ କ'ଣ ସେଥିପାଇଁ ସେମାନେ ନିଜର ଜୀବିକା ନିର୍ବାହ ସେମାନଙ୍କର ପେଟ ପୋଷିବା ପାଇଁ ରୋଜଗାର ପାଇଁ ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ହେଇଯାଉଛନ୍ତି ସେଥିପାଇଁ ସେମାନେ ପାଠକୁ ଏତେ ଗୁରୁତ୍ଵ ଦେଉନାହାଁନ୍ତି ବାହାର ରାଜ୍ୟମାନଙ୍କରେ ବାହାର ଦେଶ ମାନଙ୍କରେ ଶିକ୍ଷା ଶିକ୍ଷା ପାଇଁ ତାଙ୍କର ସରକାରଙ୍କ ତରଫରୁ ବହୁତ ବହୁତ ସାହାଯ୍ୟ ମିଳୁଛି ଆଉ ସେମାନେ ଅଳ୍ପ ଶିକ୍ଷାରେ ମଧ୍ୟ ବହୁତ ଉନ୍ନତି କରୁଛନ୍ତି ସେଥିପାଇଁ ବାହାର ଦେଶରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆହେଉଛି ଆମ ଭାରତରେ ଶିକ୍ଷାକୁ ଗୁରୁତ୍ଵ ଏତେ ଦିଆଯାଉନାହିଁ ଆଉ ସେଥିପାଇଁ ଆମ ଭାରତ ଅନ୍ୟ ଦେଶ ମାନଙ୍କଠାରୁ ବହୁତ ଅଲଗା ସେମାନେ ଆମ ଭାରତ ଅନ୍ୟମାନଙ୍କ ଦେଶ ଅପେକ୍ଷା ଆମ ଭାରତ ହେଉଛି ଶିକ୍ଷା କ୍ଷେତ୍ରରେ ବହୁତ ପଛରେ ଏବେ ମଧ୍ୟ ରହିଛି